ଯାଜପୁର ଜିଲ୍ଲାରେ ଆମର ବିଭିନ୍ନ ପ୍ରକାର ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଯେପରିକି ରଥଯାତ୍ରା ବି ବହୁତ ସୁନ୍ଦର ଭାବେ ହୋଇଥାଏ ରଥଯାତ୍ରାରେ ଠାକୁରଙ୍କର ତିନି ରଥ ହୋଇଥାଏ ଠାକୁରଙ୍କ ତିନି ରଥ ମାଉସୀ ମା' ମନ୍ଦିରକୁ ଯାଇଥାନ୍ତି ସେଠି ନଅ ଦିନ ଧରିକି ପୂଜା ପାଇଥାନ୍ତି ତା'ପରେ ଆମର ଗଜଲକ୍ଷ୍ମୀ ପୁଜା ବି ବହୁତ ସୁନ୍ଦର ଭାବରେ ଯାଜପୁରରେ ହୋଇଥାଏ ଗଜଲକ୍ଷ୍ମୀ ପୂଜା କୁ ମାଆଙ୍କର ମୂର୍ତ୍ତି ତିଆରି କରିକି ବିଭିନ୍ନ ଭାବରେ ମେଳା ମହୋତ୍ସବ କରିକି ପାଳନ କରିଥାନ୍ତି ତା' ସହିତ ଆମର ଚଉଦ ମକର ମେଳା ବି ହୋଇଥାଏ ଚଉଦ ଜାନୁଆରୀକୁ ସେଠି ବିଭିନ୍ନ ପ୍ରକାରର ମେଳା ବସିଥାଏ ବିଭିନ୍ନ ପ୍ରକାରର ବହୁତ ଆଡ଼ୁ ବହୁତ ଲୋକ ଆସନ୍ତି ମା'ଙ୍କର ପୂଜା କରନ୍ତି ମେଳାକୁ ଉପଭୋଗ କରନ୍ତି ଯାତ୍ରା ବି ହୋଇଥାଏ ଯାଜପୁର ଜିଲ୍ଲାରେ ବିଭିନ୍ନ ପ୍ରକାର ବହୁତ ସାରା ଅଛି ପର୍ବ ଯେଉଁଟାକି ଆମ ଓଡ଼ିଶାରେ ଅବଶ୍ୟ ଲୋକମାନେ ଜାଣିନାହାନ୍ତି କିନ୍ତୁ ଯାଜପୁର ଜିଲ୍ଲାରେ ସେ ବହୁତ ପ୍ରସିଦ୍ଧ